ମୋ' ପାଖରେ ଗୋଟିଏ ପୁସ୍ତକ ଶୃଙ୍ଖଳା ଅଛି ଯାହାଦ୍ଵାରାକି ସେଥିରେ ପ୍ରାୟ ତିରିଶରୁ ଚାଳିଶ ଖଣ୍ଡ ବହି ମୋର ପାଖରେ ଅଛି ଏଥି ମଧ୍ୟରୁ ମୋତେ ବେଶି ଭଲଲାଗେ ମ୍ୟାଥମେଟିକ୍ସ ଉପରେ ବେଶି ଭଲଲାଗେ ଯାହାର ଅଥର ହେଉଛନ୍ତି ଆମର ଏସ୍କେ ବକ୍ସି ଅଛନ୍ତି ଆଉ ଗୋଟିଏ ହେଉଛନ୍ତି ଆରିହାନ୍ତ ଯେଉଁଟା ଅଛି ଲେଖକ ତାଙ୍କର ଅଛନ୍ତି ସେ ତାଙ୍କର ମୋତେ ବହୁତ ଭଲଲାଗେ କାରଣ ସେଥିରେ ଅତି ସରଳ ଏବଂ ସହଜ ଭାଷାରେ ବୁଝିବା ସହିତ ମୁଁ ନିଜେ ମଧ୍ୟ ଉପକୃତ ହୋଇଥାଏ ଏବଂ ଏହା ପୁସ୍ତକଟିକୁ ମୁଁ ଥରରୁ ଦୁଇ ଥର ପଢ଼ି ସାରିଲିଣି ଏବଂ ସେଥିରେ ଥିବା କିଛି ସୂଚକ ସଂଖ୍ୟା ଯାହା ଦ୍ଵାରା ମୁଁ ନିଜେ ଉପକୃତ ହେବା ସହିତ ନିଜକୁ ମଧ୍ୟ ଆମର ଯେମିତି ରହୁଛି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସେଗୁଡ଼ିକ ଆସୁଛି ଯାହା ଦ୍ଵାରା ମୁଁ ନିଜେ ଉପକୃତ ହୋଇପାରୁଛି ସେହି ପରୀକ୍ଷାଗୁଡ଼ିକ ଦେଇପାରିକି ଏବଂ ମୁଁ ନିଜେ ସେହି ବହିଗୁଡ଼ିକ ଆଣିକି ମଧ୍ୟ ରଖିଛି ମୋ' ପାଖରେ ରଖିଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଅବଗତ କରାଉଛି ସେ ବହି ଆଣିକି ସେମାନେ କେମିତି ସେହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ସେଥି ମଧ୍ୟ ଧ୍ୟାନ ଦେଇପାରିବେ